ହ୍ୟାଲୋ କିଏ ମାନସ ବାବୁ ଆଜ୍ଞା ଆର ଡ୍ରାଇଭର୍ କୁଆଡ଼େ ଗଲା କି ଏ ଡ୍ରାଇଭର୍ ପଠାଇ ଦେଲେ ମୋର ଅଫିସ ଯିବା ଲେଟ୍ ହେଇଯାଉଛି ସେପଟେ ରାସ୍ତା କାମ ଚାଲିଛି ତ କେମିତି ଯାଇ ପହଞ୍ଚିବି ଶୀଘ୍ର ଆଜ୍ଞା ଯଦି ଡ୍ରାଇଭର୍ ନଥିଲେ ମୋତେ ଜଣାଇଲେନି ଆଜ୍ଞା ହଁ ମାନେ କ'ଣ କରିବା ଏତେ ଲେଟ୍ ହେଇଗଲାଣି ମୁଁ କେମିତି ତୁରନ୍ତ ଯାଇ ପହଞ୍ଚିବି ଆଉ ମତେ ସେ ଆର ଡ୍ରାଇଭର୍କୁ ପଠାଇଥିଲେ ଶୀଘ୍ର ଶୀଘ୍ର ଯାଇ ପହଞ୍ଚିଥାନ୍ତି ଆଉ କହିଲେଣି ଏତେ କ୍ୟାବ୍ ତୁମର ମୁଁ ସବୁବେଳେ କରେ ମୋତେ ଜଣାଇଥାନ୍ତେ ଯଦି ଏହାର ଡ୍ରାଇଭର୍ ନଥିଲା ତା'ହେଲେ ମୁଁ ଆଉ କେବେ ଆପଣଙ୍କ କ୍ୟାବ୍ ମାନେ ଆଡ଼ଭାନ୍ସ ଦେବିନି ବା ଆଉ କହିବିନି ଆଉ ମୁଁ ଜାଣିନଥିଲି ନା ଆପଣ ଆର ଡ୍ରାଇଭର୍ କଥା ମୋତେ କହିନଥିଲେ ମୁଁ ମୋର ସବୁବେଳେ ଆପଣଙ୍କ କ୍ୟାବ୍ଟା କରେ ତେଣୁ ଆଜି ବି କଲି ଆଉ ରାସ୍ତା କାମ ସେପଟେ ଚାଲିଛି ଏପଟେ ମୋତେ ଲେଟ୍ କରୁଛନ୍ତି ଅଫିସ ନେବା ମୁଁ ଭାରି ବ୍ୟସ୍ତ ରହୁଛି କ'ଣ କରିବା ହଉ ଠିକ୍ ଅଛି ଆଜ୍ଞା ମୋର ତ ଲେଟ୍ ହେଲାଣି ମୁଁ ବୋଧେ ଗାଳି ଖାଇବି ଅଫିସରେ ତେଣୁ ଆଉ କେବେ ଏଇଭଳିଆ ଭୁଲ କରିବେନି ଆଉ ଆଉ ଯେବେ କ୍ୟାବ୍ ମୁଁ ମାନେ ଆଡ଼ଭାନ୍ସ ଦେବି ମତେ ଆଗ ଡ୍ରାଇଭର୍ଟି ପଠାଇବେ